ଏବେ ତ ସବୁ ଫ୍ରି ମିଳୁଛି ଯାହା ଦରକାର ହେବ ହସ୍ପିଟାଲ୍ରେ ସବୁ ଜିନିଷ ବି ମିଳୁଛି ହଉ ଏଇଠି ମେଡିକାଲ୍ରେ ଫ୍ରି ମିଳୁଛି ମେଡିସିନ୍ ଆଉ ଟିକେଟ୍ କାଟିବାକୁ ପଡ଼ିବ ଆଉ ଡକ୍ଟର୍କୁ ଦେଖେଇବାକୁ ପଡ଼ିବ ସେଉଛୁ ଆସିକିନା ଦେଖାଇ ସାଇଲାପରେ ଏଇଠି ଏଇନେ ସବୁ ତ ଫ୍ରି ମିଳିଲାଣି ଆଉ ଯାହା ଫ୍ରି ମେଡିସିନ୍ଗୁଡ଼ା ଥିବ ସେଇଟା ତୁମକୁ ପଡ଼ିବ ଆଉ ହଁ ଏଇଠି ସବୁ ଏଥରକ ସବୁ ମେଡିକାଲ୍ରେ ପ୍ରାୟ ସବୁ ଫ୍ରି ମିଳିଲାଣି ଆଉ ଏଇଠି ସବୁ ଅଛନ୍ତି ସିକ୍ୟୁରିଟି ବି ଅଛନ୍ତି ତୁମକୁ କହିଦେବା ପାଇଁ କୋଉଠି ମେଡିସିନ୍ ମିଳିବ ଫ୍ରି କ'ଣ ଚେକିଂ କଲେ ଡକ୍ଟର୍ କ'ଣ ଦେଖେଇପାରବ ଏଗୁଡ଼ା ସବୁ ଏମତି ସବୁ ସିଷ୍ଟମେଟିକ୍ ଅଛି ଆଉ ଏଇଠି ଭଲ ବି ଡକ୍ଟର୍ ଅଛନ୍ତି ହଁ ଏଇଠି ମେଡିକାଲ୍ରେ ସବୁ ସୁବିଧା ଏଥରକ ସବୁ ତୁମେ ନଜାଣିଥିଲେ ବି ସବୁ କହିଦେବେ ସିକ୍ୟୁରିଟି ମାନେ ଅଛନ୍ତି ପଚାରିଲେ ତୁମକୁ ସବୁ କହିବେ ତୁମେ ଦେଖେଇ ପାରିବ ସବୁ ସୁବିଧା ଏଥର ସବୁ ସୁବିଧା ମିଳିଯିବ ଆମ ମେଡିକାଲ୍ରେ

ହଁ କିଛି ନାହିଁ ଏଗୁଡ଼ା ସବୁ ତ ମିଳିଲାଣି ଆଉ ଆସିଲେ ଖାଲି ଡକ୍ଟର୍କୁ ଟିକେଟ୍ କାଉଣ୍ଟର୍ରେ ଟିକେଟ୍ କାଟିବ ଡକ୍ଟର୍କୁ ଦେଖେଇବ କ'ଣ ହେଉଛି କହିବେ ଯାଇକିନା ସେଠୁ ମେଡିସିନ୍ ହେଇଟା ମିଳୁଛି ମାଗଣାରେ ସବୁ ତୁମେ ଦେଖେଇକିନା ନେବ ଆଉ ନାଇଁ ହଇରାଣ ଆଉ ହେବନି ଏଥରକ ସବୁ ନିଜ ଲୋକ ବି ଜାଣିଲେ ସବୁ ସୁବିଧା ହେଲାଣି ସମସ୍ତଙ୍କୁ ଏଇଟା ସିକ୍ୟୁରିଟି ତ ଅଛନ୍ତି ପଚାରିଲେ ତ ସବୁ କହୁଛନ୍ତି ଆଉ ଏଇନା ଆଉ କିଛି ହଇରାଣ ହେବା ପାଇଁ ଆଉ କିଛି ବି ଅସୁବିଧା ନାହିଁ